ବଜାରରେ ପ୍ରସ୍ତୁତି ପୋଷାକଠାରୁ ହାତ ତିଆରି ପୋଷାକ ପୁରା ଭିନ୍ନ ହାତ ତିଆରି ପୋଷାକ ଆମେ ଯେମିତି ଡିଜାଇନ୍ ଚାହିଁବା ସେମିତି ହୋଇପାରିବ ଏବଂ ତାର ତିଆରି ବହୁତ ମଜବୁତ ହୋଇଥାଏ ଏବଂ ବହୁତ ଦିନ ଯାଏ କିନ୍ତୁ ବଜାରରେ ପ୍ରସ୍ତୁତ ଡ୍ରେସ୍ ଗୁଡ଼ାକ ଖୁବ କମ ଦିନରେ ସିଲେଇ ଫିଟିଯାଏ ଏବଂ ସେ ଗୋଟି ଗୋଟିକି ସିଲେଇ ପଡ଼ିଥାଏ ତାକୁ ଦେଖିଲେ ଜଣାପଡ଼େ ଯେମିତି ନିଜ ମାପ ଅନୁସାରେ ଡ୍ରେସ୍ ଆସିନଥାଏ ଆଉ ହାତ ତିଆରି ଡ୍ରେସ୍ରେ କଣ ହୁଏ ସବୁପ୍ରକାର ଡିଜାଇନ୍ କରିପାରିବ ଏବଂ ନିଜ ଫିଟିଂ ଅନୁସାରେ ଡ୍ରେସ୍ଟି ପିନ୍ଧିପାରିବ ତେଣୁ ହାତ ତିଆରି ଡ୍ରେସ୍କୁ ବହୁତ ଲୋକ ପସନ୍ଦ ତିଆରି ପସନ୍ଦ କରନ୍ତି